ମୋର ଭଉଣୀର ଝିଅ ଅଧିକ ପାଠପଢ଼ୁ ବୋଲି ଚାଁହୁଛି ମୁଁ କାରଣ ସିଏ ଯେତେ ଅଧିକ ପାଠ ପଢ଼ିବ ସେତେ ତା'ପାଇଁ ଭଲ ଯାହା ଫଳରେ କି ସିଏ ଧର ବାହା ହେଇକି ପରଘରକୁ ଗଲା ସେଥିପାଇଁ ତା'ର ଧର ସ୍ୱାମୀ ଧର ନ ରହିଲା ସିଏ ତା ପିଲାମାନଙ୍କୁ ପାଠ ପଢ଼ାଇପାରିବ ତା ନିଜ କାମ ନିଜେ କରିପାରିବ ବ୍ୟାଙ୍କ ଏଗୁଡ଼ା ସବୁ କାମ ସିଏ ନିଜେ କରିବ ଆଉ ଆଜିକାଲି ତ ଶିକ୍ଷା କନ୍ୟାମାନଙ୍କ ପାଇଁ ବହୁତ ଦରକାର କାରଣ ଆଜି ଗୋଟେ ଝିଅ ବାହା ହେଲେ ଶାଶୂଘରେ କାଲି ବହୁତ ହଇରାଣ ହେଉଛି ଧର ପାଠ ପଢ଼ିନି ଶାଶୁ ସ୍ୱାମୀ ସମସ୍ତେ ଅତ୍ୟାଚାର କରନ୍ତି ଯଦି ସେ ପାଠ ନ ପଢ଼ିବ ତା'ହେଲେ ଶାଶୂଘରେ ଯେତେ ହଇରାଣ କରିବେ ସିଏ କ'ଣ କରିପାରିବ ହଁ ପାଠ ପଢ଼ିଛି ଯେହେତୁ ସେଥିପାଇଁ ସିଏ ଧର ଯାଇ ଥାନାରେ ଠିଆ ହେଇପାରିବ କି ଆଉ କେଉଁଠି କାହାକୁ ଯାଇ କହିପାରିବ ମହିଳା ସମିତିରେ କହିପାରିବ ସେଥିପାଇଁ ଶିକ୍ଷା ନିହାତି ଦରକାର ଝିଅମାନଙ୍କର ଝିଅମାନଙ୍କ କ୍ଷେତ୍ରରେ ଶିକ୍ଷା ନିହାତି ଦରକାର ଝିଅମାନେ ଆଜିକାଲି ପାଠପଢ଼ି ଚାକିରି କରନ୍ତୁ ବହୁତ ଉପରକୁ ଯାଆନ୍ତୁ ଝିଅମାନେ ତାଙ୍କ ଧର ତା ସ୍ୱାମୀ ମରିଗଲା ନିଜେ ପାଠ ପଢ଼ିଥିଲେ ତ ପୁଣି ଆଉ ଗୋଟେ କେଉଁଠି ଚାକିରି କରି ତା ପରିବାର ପୋଷଣ କରିପାରିବ କି ତା ପିଲାମାନଙ୍କର ଭଲମନ୍ଦ ବୁଝିପାରିବ ନହେଲେ ତା ପିଲାମାନଙ୍କୁ ପାଠ ପଢ଼ାଇ ପାରିବ ଧର ଗୋଟେ ଝିଅ ପାଠ ପଢ଼ିନି ତା ସ୍ୱାମୀ ଧର ଚାକିରିକୁ ପଳାଇଲା ସେ ତା ପିଲାଙ୍କୁ କେମିତି ପାଠ ପଢ଼ାଇବ ନିଜେ ପାଠ ପଢ଼ିଥିଲେ ତ ପୁଣି ପାଠ ପଢ଼ାଇବ ନା ପାଠ ନ ପଢ଼ିଲେ ପିଲାମାନଙ୍କୁ ଭଲ ସ୍କୁଲରେ ପାଠ ପଢ଼ାଉଥିବ ଦେଖିଲା ବେଳକୁ ନିଜେ ପାଠ ଜାଣିନଥିବ ସେଥିପାଇଁ ତାଙ୍କୁ ଅଲଗା ଜାଗାରେ ଟ୍ୟୁସନ୍ ଦେବା ପାଇଁ ପଡ଼ିବ ତା'ର ପଇସା ନିଜର ଖର୍ଚ୍ଚ ହବ ସେଥିପାଇଁ ଝିଅମାନେ ପାଠ ପଢ଼ିବା ନିହାତି ଜରୁରୀ ପାଠପଢ଼ି ଅଲଗା ଜାଗାରେ ଚାକିରି କରିବେ ନିଜର ପରିବାର ପ୍ରତିପୋଷଣ କରିବେ ନିଜର ସୁବିଧା ଘରର ସୁବିଧା ଅସୁବିଧା ନିଜେ ବୁଝିପାରିବେ ଘରର ସବୁ ଜିନିଷ ନେଇ ଆଣି ଥୋଇପାରିବେ କାହା ଉପରେ କେବେ ନିର୍ଭର ହେବାକୁ ସେମାନେ ଚାହିଁବେନି ଧର ନିଜ ସ୍ୱାମୀ ଉପରେ ବି ସେ ନିଜେ ନିର୍ଭର ହେବା ପାଇଁ ଚାହିଁବେନି ଆଜି ଗୋଟେ ଝିଅ ପାଠ ପଢ଼ିଥିବ ଯଦି ସେଥିପାଇଁ ସିଏ ତା ସ୍ୱାମୀକୁ ବି ଚାହିଁବନି ଯେ ମୋ ସ୍ୱାମୀ ଆସିଲେ ମୁଁ ଯିବି ଏ କାମଟା କରିବି ସିଏ ନିଜେ ପାଠ ପଢ଼ିଥିବ ତା'ହେଲେ ନିଜେ ଯାଇ ସ୍ୱାମୀକୁ ବି ଅନାଇବନି ନିଜେ ଯାଇ ଧର କୋର୍ଟ କାମ ହଉ ବ୍ୟାଙ୍କ କାମ ନିଜେ ଯାଇ ନିଜେ କରିପାରିବ କି ତା ପିଲାମାନଙ୍କର ଆଡ଼ମିଶନ୍ ହଉ ସିଏ ନିଜେ ଯାଇ ନିଜେ କରିପାରିବ କେବେହେଲେ କାହାକୁ କାହା ଉପରେ ନିର୍ଭର କରିବା ପାଇଁ ତାକୁ ପଡ଼ିବନି ଏଇଭଳି ଭାବରେ କନ୍ୟାମାନେ ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବା ନିହାତି ଦରକାର